ମୁଁ ଚିତ୍ର ଗୁଡ଼ିକ ଅନ୍ୟ ମାନଙ୍କୁ ପ୍ରଭାବିତ କରିବାରେ ଶକ୍ତି ଅଛି କାରଣ ମୁଁ ସେ ଚିତ୍ରରେ ଯେଉଁ ଲୋକମାନେ କିଛି ସୁବିଧା ସୁଯୋଗ ପାଉନାହାନ୍ତି ସେମାନଙ୍କୁ ମୁଁ ମୋର ସେହି ଚିତ୍ର ମାଧ୍ୟମରେ ଆଙ୍କି ଥାଏ ଏବଂ ଚିତ୍ରରେ ସମସ୍ତଙ୍କୁ ମଧ୍ୟ ଦେଖାଇ ଥାଏ ମୋ ଚିତ୍ର ମାଧ୍ୟମରେ ମୁଁ ଲୋକମାନଙ୍କର ଜଳ ସମସ୍ୟା ଖାଇବା ସମସ୍ୟା ଏବଂ ରହିବା ସମସ୍ୟା ମଧ୍ୟ ଦେଖାଇଥାଏ ଏବଂ ଲୋକମାନେ ତାକୁ ଦେଖି ମଧ୍ୟ ପ୍ରଭାବିତ ହୋଇଥାନ୍ତି ଚିତ୍ର ଏମିତି ଏକ ମାଧ୍ୟମ ଯେଉଁଥିରେ କି ଲୋକମାନେ ନିଜର କଳାକୁ ଦେଖାଇ ପାରିବେ ଏବଂ ନିଜ ମନର କଥାକୁ ମଧ୍ୟ କହି ପାରିବେ ଚିତ୍ର ସାହାଯ୍ୟରେ ଆମେ ମାନେ ନିଜର ମନର ଭାବନା ପ୍ରକାଶ କରି ପାରିବା